ହଁ ହଁ ହଁ ଦହିବରା ଦହିବରା ଆସୁ ନାହାଁନ୍ତି ଦହିବରା ଖାଇକି ଯିବେ ଆମର ପୂରା ଭଲ ଦହି ସ୍ପେଶାଲ୍ ଦହିରେ ନୂଆ ଦହି ମାନେ ଦହିରେ ଦହିବରା କରା ହେଉଛି ଆଳୁ ଦମ୍ ପୂରା ଭଲ ମାରିକି ଛୁଙ୍କ ମାରିକି ଆପଣଙ୍କୁ ଦେବୁ ପୂରା ତା'ମାନେ ଧନିଆ ପତ୍ର କଞ୍ଚା ଲଙ୍କା ଆଉ ଦହି ଆଉ ଯେଉଁ ଆମର ଆଳୁଦମ୍ ଆଉ ଯେଉଁ ଘୁଗୁନିଟା ସବୁ ଆମର ପୂରା ଖାଇକି ପୂରା ଯିବେ ଭଲ ଲାଗିବ ସ୍ୱାଦିଷ୍ଟ ପୂରା ଲାଜବାବ୍ ଆପଣ ଆସନ୍ତୁ ଦହିବରା ଖାଇକି ଯିବେ ହଁ ହଉ ଠିକ୍ ଅଛି ପାଞ୍ଚଶହ ଛଅଶହ କ'ଣ ହଜାର ପ୍ଲେଟ୍ ଲଗାଇଦେବା ଆମର ଦୁଇ ତିନିଟା ହାଣ୍ଡି ନେଇ ଯିବା ପୂରା ବସେଇକି ଷ୍ଟଲ୍ ଦେଇ ଦେବା ଆଉ କରିଦେବା ଆଉ

ଠିକ୍ ଅଛି ଦହିବରା ଷ୍ଟାର୍ଟ୍ କରିଦେବା ଆଉ ଆପଣ ରେଟ୍ ଫେଟ୍ କେତେ କ'ଣ ଦେବେ ରେଟଟା ଆଗ କହିଲେ ସିନା କ'ଣ କରିବା ଆମର ତ ଭାଇ ପ୍ଲେଟ୍ ଯେଉଁ ଯେଉଁ ପ୍ରତି ଲାଗିବ କୋଡ଼ିଏ ଟଙ୍କା ବୁଝିଲେ କି ନାହିଁ ଆପଣ ଛଅଶହ ସାତଶହ ନେବେ ନା ହଜାର ନେବେ ଯାହା ନେବେ ସେହି ହିସାବରେ କୋଡ଼ିଏ ଇନ୍ ଟୁ ମଲ୍ଟିପ୍ଲାଏ ଆଉ ଯେତିକି ହେଲା ବୁଝିଲେ କୋଡ଼ିଏ ଟଙ୍କା ଲାଗିବ ବା ବେଶି ନାଇଁ କୋଡ଼ିଏ ଟଙ୍କା କୋଡ଼ିଏ ଟଙ୍କା ତ ଆମର ରେଟ୍ ଅଛି ହଉ ଦେଖିବା ଫିକ୍ସ୍ କରିବା ଗୋଟେ କିଛି ଆଉ ଟଙ୍କେ ଦୁଇ ଟଙ୍କା କାଟିକି ଦେବେ ଆଉ ଭାଇ କ୍ୱାଲି କ୍ୱାଲିଟି ଆଉ କ୍ୱାଣ୍ଟିଟି ବିଷୟରେ ମୋତେ କେତେବେଳେ ଖରାପ ଭାବିବେନି ଆପଣଙ୍କୁ ଏମିତି ଜିନିଷ ଦିଆଯିବ ନିହାତି ସାଟିସ୍ଫାଏ ହେବେ ଆଉ କ୍ୱାଲିଟି କ୍ୱାଣ୍ଟିଟି ଭଲ ସବୁ ମାନେ ରେଟ୍ ତ କାଟି ହେବନି ଭାଇ ରେଟ୍ ସମସ୍ତଙ୍କୁ ସମାନ ଗୋଟିଏ ରେଟ୍ ଆମର ପାଞ୍ଚ ବର୍ଷ ଦଶ ବର୍ଷ ହେଇଗଲାଣି ବାପା ଖୋଲି ଥିଲେ ବାପା ସମୟରୁ ବି ସେମିତି ସେଇ ରେଟ୍ ଚାଲିଛି ଭାଇ ଆମର ରେଟ୍ରେ ଯଦି ଆପଣ ଧରି ବସିବେ ଏମିତି କେମିତି ବେପାର ହେଇପାରିବ କହୁ ନାହାଁନ୍ତି ହଁ ଠିକ୍ ଅଛି ଠିକ୍ ଅଛି ହଉ ଠିକ୍ ଅଛି ଆପଣ କହିଦିଅ ମୋତେ ଫୋନ୍ କରିକି କହିବେ କେତେ ତାରିଖ ଦିନ ଆମେ ଯିବୁ ଆମର ଦୁଇ ତିନିଟା ହାଣ୍ଡି ନେଇକି ଯି ଯିବାକୁ ହେବ ଆଉ ଲାଗିବ ଷ୍ଟଲ୍ ଆପଣ ଯେତେବେଳ କୁ କହିବେ ଆମେ ସେତେବେଳେ ଷ୍ଟାର୍ଟ କରିବୁ ଆଉ ହଉ ଠିକ୍ ଅଛି